ଦେଖ ଯେମିତିକି ଗୋଟେ ଗଛ ଲଗାଇଲେ ତାକୁ କ'ଣ କ'ଣ କରିବାକୁ ପଡ଼ିବ ସେ ଛୋଟରୁ ବଡ଼ ହେବା ଯାକ ସବୁ ନିୟମିତ ପାଣି ଜଳ ମାନେ ଇତ୍ୟାଦି ଯାହା ଦରକାର ସେ ଗଛ ମୂଳରେ ସେଇଟା ଦେବା ଦରକାର ଦେବା ଦରକାର ଆମେ ଯଦି ସେଇଟା ଯଦି ନଦେବା ତାହେଲେ କ'ଣ ହେବ ସେ ଗଛ ମରିଯିବ ବଞ୍ଚିବ କି ବଞ୍ଚିବନି କିନ୍ତୁ ଆମେ ସେହି ଗଛଟିକୁ ପାଣି ଜଳ ସାର ସବୁ ଦେଇକରି ସେହିଟି ବଞ୍ଚାଇ ରଖିବା ବଞ୍ଚାଇ ରଖିଲେ ସେଇଥିରୁ ଫଳ ଫୁଳ ସବୁ ହେବ ସେ ଫଳ ଫୁଳ ହେଲେ ସେ ଫଲର ମଞ୍ଜି ନେଇକରି ରଖିକି ତା'ପରେ ଆରୁରି ବେଶୀ କରି ଲଗାଉଛୁ ବେଶୀ କରି ଲଗାଇଲେ ତା'ପରେ ଆରୁ ଅଧିକ ହେବ ଦେଖ ହେଲେ କ'ଣ ହେବ ନିଜରକୁ ବହୁତ ଖୁସି ଲାଗେ ବହୁତ ନିଜକୁ ଖୁସି ଲାଗେ ଯେ ଆମେ ଏ ଛୋଟଠୁ ବଡ଼ଯାକ ଆମେ ନିଜେ କଷ୍ଟ କରିକି ତାକୁ ଯତ୍ନ କରି ବଡ଼ କରିକି ଫୁଲ ଫଲ ତିଆରି କରିଛୁ ସେଥିରୁ ଫାଷ୍ଟ ଅଳ୍ପ ହେଉ ଅଳ୍ପ ତାପରେ ଧୀରେ ଧୀରେ ସେଟାକୁ ବଢ଼ାଇ ଧୀରେ ଧୀରେ ସେଟାକୁ ବଢ଼ାଇ ହେଉ ବଢ଼ାଇକି ବଢ଼ାଇଲି ତାପରେ ସମସ୍ତେ ଦେଖିକି କହୁଛନ୍ତି ଯେ ଛୋଟଠୁ ବଡ଼ ହେଲାଯାକ ଯେ କେତେ ସୁନ୍ଦର ଦେଖାଯାଉଛି କେତେ କଷ୍ଟ କରି ସେ ତିଆରି କରିଛି କେ ସମସ୍ତେ କେତେ ସୁନ୍ଦର କେତେ କଥା କହୁଛନ୍ତି ଯେ କେତେ ସୁନ୍ଦର କରିଛନ୍ତି ସେ ଛୋଟ ଛୋଟ ବଡ଼ ହେବା ଯାକ ସେ ଫୁଲ ଫଲ ତ ଏତେ ସୁନ୍ଦର ସେ ଗଛ ରେ ଫୁଟାଇଛନ୍ତି ଦେଖିକରି ନିଜକୁ ବହୁତ ଖୁସି ହୁଏ ଆମେ ସମସ୍ତେ ସେ ଗଛ ପାଇ କଷ୍ଟ କଲେ ସେ ଗଛ ବି ଆମକୁ କିଛି ଦେବ କି ନାହିଁ ସେଥିପାଇଁ ଆମେ ସେସବୁ କିଛି ମନେକରି ଆମେ ସେ ଗଛ